ହଁ ମୁଁ ମୋ' ଆମ ଗ୍ରାମରେ ଖାଲି ସମୟରେ ବୁଲୁଥିବା ସମୟରେ ମୁଁ ଏକ ସୁନ୍ଦର ପକ୍ଷୀର ଫଟୋ ଉଠାଇବା ପାଇଁ ଚେଷ୍ଟା କରିଛି ଏବଂ ଏଇ ଫଟୋ ଉଠାଇବା ପାଇଁ ମୁଁ ତା'ର ଏକ ନିର୍ଦ୍ଦିଷ୍ଟ ସମୟକୁ ଅପେକ୍ଷା କରିଛି ଜଙ୍ଗଲରେ ପକ୍ଷୀଙ୍କ ଚମତ୍କାର ଫଟୋ ପାଇବା ପାଇଁ ମୁଁ ଧୈର୍ଯ୍ୟର ସହିତ ଅପେକ୍ଷା କରିଛି ଏବଂ ଅପେକ୍ଷା କରିବା ସହିତ ପକ୍ଷୀର ଦୈନିକ ଦୈନିକ ରୁଟିନକୁ ଲକ୍ଷ୍ୟ କରିଥାଏ ସେ କେଉଁ ସମୟରେ ଉଡ଼ିକି ଯାଉଛି କିମ୍ବା କେଉଁ ସମୟରେ ତା' ପିଲାମାନଙ୍କ ସହ ରହୁଛି ଏବଂ କିମ୍ବା କେଉଁ ସମୟରେ ଆସି ଗଛରେ ଏକ ଡାଳରେ ବସୁଛି ସେଇଆକୁ ମୁଁ ଦେଖିଥାଏ ଏବଂ ଦେଖିସାରିବା ପରେ ଏକ ସଠିକ୍ ମୂହୁର୍ତ୍ତକୁ ମୁଁ ଅପେକ୍ଷା କରିଥାଏ ଯେଉଁ ମୂହୁର୍ତ୍ତରେ କି ପକ୍ଷୀଟି ଏକ ସ୍ଥିର ଭାବରେ ରହିଥାଏ ଏବଂ ମୁଁ ତା'ର ଏକ ସୁନ୍ଦର ଚମତ୍କାର ଫଟୋକୁ ଉଠାଇପାରିବି ଏବଂ ତାହାକୁ ଦେଖି ଲୋକମାନଙ୍କ ପାଖକୁ ନେଇପାରିବି ଏବଂ ଏହା ଏହିଟା ହେଉଛି ସବୁଠୁ ଧୈର୍ଯ୍ୟର କାମ ଏବଂ ଧୈର୍ଯ୍ୟ ସହିତ ଅଧିକ କଠିନ ପରିଶ୍ରମ କରିବା ସହିତ ନିଜକୁ ଏକ ଦୀର୍ଘ ସମୟ ପାଇଁ ଅପେକ୍ଷା କରିବାକୁ ପଡ଼େ ଏବଂ ଅପେକ୍ଷାର ଫଳ ଆମକୁ ଶେଷରେ ମିଠା ମିଳିଥାଏ